ବଗିଚାରେ ଆମେ ବହୁତ ଫୁଲ ଗଛ ଫଳ ଗଛ ଲଗାଉ ଯେପରି କି ଫୁଲ ଗଛ ଟଗର ଗଛ ମନ୍ଦାର ଗଛ ଏବଂ ଗୋଲାପ ଗଛ ଆଉ ଫଳ ରେ ପିଜୁଳି ଗଛ ଆମ୍ବ ଗଛ ଆଉ କୋଳି ଗଛ ବରକୋଳି ବରକୋଳି ହେଉ ଜାମୁକୋଳି ହେଉ ଇତ୍ୟାଦି ଆମେ ଲଗେଇଥାଉ ବଗିଚାରେ ଉତ୍ପନ୍ନ ହେଉଥିବା ଫଳକୁ ଆମେ ନେଇ ଯଦି ଅଧିକ ପରିମାଣରେ ଫଳ ହୋଇଥାଏ ଆମେ ନେଇ ବଜାରରେ ବିକ୍ରିକରୁ ଏବଂ ଯଦି କମ୍ ପରିମାଣରେ ଫଳ ହୋଇଥାଏ ଆମେ ଖରପାରେ ଖାଉ ଏମିତି ଲୋକ ଛୁଆ ଆସିକି ନିଅନ୍ତି ଆଉ ଫୁଲ ସକାଳୁ ଉଠିକି ଫୁଲରେ ଫାର୍ଷ୍ଟ୍ ଲୋକମାନେ ନିଅନ୍ତି ପୂଜା କରି ଠାକୁର ପୂଜା ପାଇଁ ଲୋକମାନେ ନିଅନ୍ତି ଆଉ କିଛି ଲୋକମାନେ ଆସିକି ମାନେ ବାହାର ଲୋକମାନେ ଆସିକି ନିଅନ୍ତି ଆଉ ଆମର ଯଦି ଫୁଲ କିଛି ଅଧିକ ହୋଇଥାଏ ଆମେ ନେଇକି ମନ୍ଦିରରେ ଦେଉ ନହେଲେ ଦୋକାନ ବଜାରରେ ଦେଇଦେଉ ବି